ମୋର ପ୍ରିୟ ଖାଦ୍ୟ ହେଉଛି ମାଛ ଭଜା ମାଛ ଭଜା ଓ ଭାତ ମୋର ହେଲେ ଚଳିଯିବ ଭାତ ଓ ଭାତ ଓ ମାଛ ଭଜା ହେଲେ ମୋର ଚଳିଯିବ ମାଛ ଭଜା ମୋର ବହୁତ ପ୍ରିୟ ଖାଦ୍ୟ ମାଛ ଭଜା ମୁଁ କେବଳ ଭାଜିଲେ ଖାଏ ଓ ଅନ୍ୟ ଆମର ଘରେ ଅନ୍ୟ କୌଣସି ମାଛ ଭଜା କଲେ ମୁଁ ଖାଏ ନାହିଁ ଅନ୍ୟ ଖାଦ୍ୟ ମୋ ମାଆ ତିଆରି କରନ୍ତି କିନ୍ତୁ ମୁଁ ମାଛ ଭଜା ମୁଁ ବହୁତ ଭଲ ତିଆରି କରିଥାଏ ଏହା ଦ୍ଵାରା ଆମ ଘରେ ବି ମୋର ପ୍ରଶଂସା ହୋଇଥାଏ ଓ ମୋର ସାଙ୍ଗମାନଙ୍କ ମଧ୍ୟରେ ଖାଦ୍ୟ ଫିଷ୍ଟ କରିଥିବା ସମୟରେ ମୁଁ ମୁଁ ବି ମାଛ ଭଜା ଭାଜିଥାଏ ମାଛ ଭଜା ମୋର ବହୁତ ପସନ୍ଦ ମୋର ହାତରେ ମାଛ ଭଜା ବହୁତ ଲୋକଙ୍କର ମଧ୍ୟ ଭଲ ଲାଗିଥାଏ ବହୁତ ଲୋକ ମଧ୍ୟ ମାନେ ଭଲ ଲାଗିଥାଏ ମାଛ ଭଜା ହେଉଛି ମୋର ବହୁତ ପ୍ରିୟ ଖାଦ୍ୟ ଏହାଦ୍ୱାରା ମୋର ରୋଷେଇରେ ମଧ୍ୟ ଆଗ୍ରହ ବଢ଼ିଥାଏ ମାଆଙ୍କୁ ସାହାଯ୍ୟ କରିବାରେ ବି ଆଗ୍ରହ ବଢ଼ିଥାଏ ଓ ମାଛ ଭଜା ହେଉଛି ମୋର ସବୁଠାରୁ ପ୍ରିୟ ସେଥିପାଇଁ ମୋର ମାଛ ଭଜା ଦରକାର ଆଉ କିଛି ଦରକାର ନାହିଁ ଘରେ ମାଆ ଭଉଣୀମାନେ ରୋଷେଇ କଲେ ମଧ୍ୟ ମାଛ ଭଜା କରନ୍ତି ନାହିଁ କି ମୁଁ କଲେ ମାଛ ଭଜା ବହୁତ ସ୍ଵାଦିଷ୍ଟ ହୋଇଥାଏ ମାଛ ଭଜା ମୋର ବହୁତ ପ୍ରିୟ ଖାଦ୍ୟ ସେଥିପାଇଁ ମୁଁ ମାଛ ଭଜା କରିବା ପରିମାଣ ବହୁତ ଭଲ ଭାବରେ ଜାଣିଛି କେତେ ମସଲାମସଲି ଆଉ କେତେ ତେଲ ଦେଲେ ମାଛ ଭଜା ବହୁତ ସ୍ଵାଦିଷ୍ଟ ଲାଗିବ ସେଥିପାଇଁ ମୁଁ ମାଛ ଭଜା ନିଜେ ତିଆରି କରେ ଘରେ ମଧ୍ୟ ଖାଇବାକୁ ସମସ୍ତଙ୍କୁ ଦିଏ ବାପା ଜେଜ ଭାଇମାନେ ମଧ୍ୟ ଖାଇ ବହୁତ ପ୍ରଶଂସା ମୋର କରନ୍ତି ସେଥିପାଇଁ ମୁଁ ମାଛ ଭଜା କରିଥାଏ ମାଛ ଭଜା ଖାଇବା ଦ୍ୱାରା ଆମ ଦେହର ପୃଷ୍ଟି ସାର ଜାତୀୟ ଭାଗ ବଢ଼ିଥାଏ ସେଥିପାଇଁ ମୁଁ ମାଛ ଭଜା ତିଆରି କରି ଖାଇଥାଏ ଏହାଦ୍ୱାରା ଆମର ବହୁତ ଭଲ ଶାରୀରିକ ହୋଇଥାଏ ଏହା ଖାଇବା ଦ୍ୱାରା ମୋର ପୃଷ୍ଟିସାର ଜାତୀୟ ବଢ଼ିଥାଏ